ଓଡ଼ିଶାବାସୀଙ୍କ ମୁଖ୍ୟ ଜୀବିକା ହେଉଛି ପଶୁପାଳନ ଗାଈଗୋରୁ ମଇଁଷି ଛେଳି କୁକୁଡ଼ା ଆଦି ପଶୁପାଳନ କରୁଛନ୍ତି ଏହି ପଶୁପାଳନ କରି ସେମାନେ ନିଜ ପରିବାରଙ୍କୁ ଚଳାଇବା ସହିତ ପିଲାମାନେ ନିଜ ପିଲାମାନଙ୍କୁ ପଢ଼ାଉଛନ୍ତି କିନ୍ତୁ ବର୍ତ୍ତମାନ ଗାଁରେ ପଶୁ ର ଅଛନ୍ତି ଯଦି ବି ଅଛନ୍ତି ସେମାନେ ପ୍ରାୟ ଦଶଟି ଗାଁର ପଶୁ ଡାକ୍ତର ଗାଁରେ ଗାଈର ଯଦି ଫାଟୁଆ କି ଅନ୍ୟାନ୍ୟ କିଛି ରୋଗ ହେଲେ ତାଙ୍କୁ ଡାକିଲେ ସେ ପ୍ରାୟ ଦୁଇ ଦିନ ଦିନ ଧ ଦିନେ ଧରି ପରି ପରେ ଆସି ଆସିକି ଗାଈ ଗୋରୁକୁ ଦେଖୁ ଛନ୍ତି ଯାହାଦ୍ୱାରା ଗାଈର ରୋଗ ବଢ଼ି ଯାଉଛି ଏବଂ କିଛି କିଛି ଗାଈ ରୋଗରେ ମୃର୍ତ୍ୟୁବରଣ କରୁ ଅଛନ୍ତି ଏହିପରି ଭାବରେ ଗାଈଗୋରୁ ଛେଳିମାନଙ୍କର ଅସୁବିଧା ଦେଖ ଦେଲା ଏହା ଏହାପରେ ପରେ ଆମେ ଘରୋଇ ଉପଚାର ଦ୍ୱାରା ପଶୁମାନଙ୍କୁ ରୋଗକୁ ଭଲ କରୁଛୁ ଗାଈମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ଯେ ପାରିବି ପାଦରେ ମଧ୍ୟ ହୋଇଯାଏ